ନୟାଗଡ଼ ଜିଲ୍ଲାରେ ଉପଲବ୍ଧ କିଛି ସ୍ଥାନୀୟ ଶିକ୍ଷା କିମ୍ବା ଶିକ୍ଷଣ ସୁଯୋଗ ଅଛି ଯାହାଦ୍ୱାରା ଆମ ନୟାଗଡ଼ ଜିଲ୍ଲାର ପିଲାମାନେ ପାଠ ପଢ଼ିବାପାଇଁ ବହୁତ ସୁବିଧା ସୁଯୋଗ ପାଆନ୍ତି ନୟାଗଡ଼ର ବଡ଼ କଲେଜ ଅଟୋନମୋସ୍ କଲେଜ ଯେଉଁ କଲେଜ ରେ ପିଲାମାନେ ଅଧିକ ପର୍ସେଣ୍ଟେଜ୍ ରଖିଲେ ସେମାନେ ସେଠାରେ ପଢ଼ିବାର ସୁଯୋଗ ପାଆନ୍ତି ସେହିଯୋଗୁ ପିଲାମାନେ ଦଶମରେ ବହୁତ କଷ୍ଟ କରି ପର୍ସେଣ୍ଟେଜ୍ ରଖିବାପାଇଁ ଚେଷ୍ଟା କରନ୍ତି ଯାହାଦ୍ୱାରା ସେମାନଙ୍କୁ ଗୋଟେ ସିଟ୍ ମିଳିବାପାଇଁ ନୟାଗଡ଼ରେ ସୁବିଧା ହୁଏ ନୟାଗଡରେ କଲେଜ ସହିତ ବହୁତ ଗୁଡ଼ିଏ ରେସିଟେସନ୍ କଲେଜ ଏମିତି କି ବହୁତ କୋଚିଂ ସେଣ୍ଟର ଏହିଭଳି କିଛି ଅଛି ଯାହାଦ୍ୱାରା ପିଲାମାନେ କଲେଜରେ ପାଠପଢ଼ି ସେଠାରେ କୋଚିଂ ନେଇ ପାରନ୍ତି ଓ ନୟାଗଡ଼ ପାଠ ପଢ଼ିବା ଦ୍ଵାରା ନୟାଗଡ଼ ଓଡ଼ିଶା ସ୍ତରରେ ବହୁତ ଆଗରେ ଅଛି ବୋଲି ବିବେଚନା କରାଯାଏ ସେହିଭଳି ଛୋଟପିଲା ମାନଙ୍କ ପାଇଁ ନୟାଗଡ଼ ର ରଣପୁରୁ ବ୍ଲକରେ ଏକ ଆଦର୍ଶ ସ୍କୁଲ ଖୋଲାଯାଇଛି ଯାହାଦ୍ୱାରା ପିଲାମାନେ ସେଠାରେ ପାଠ ପଢ଼ନ୍ତି ଓ ଦଶମରୁ ବାହାରି ପଡ଼ନ୍ତି କିମ୍ବା ପ୍ଲସ୍ ଟୁ ପର୍ଯ୍ୟନ୍ତ ମଧ୍ୟ କଂଣ୍ଟିନିୟୁ କରନ୍ତି ଯାହାଦ୍ୱାରା ପିଲାମାନେ ପାଠ ପଢ଼ିବାପାଇଁ ଆଶା କରନ୍ତି ଓ ନିଜକୁ ବିକାଶ ପାଇଁ ଚେଷ୍ଟା କରନ୍ତି